ଏ ଅଞ୍ଚଳରେ ଅନେକ ଲୋକ ଖେଳପ୍ରିୟ କହିବାକୁ ଗଲେ ମୁଁ ବି ଜଣେ ଖେଳପ୍ରିୟ ତେଣୁ ଏ ଖେଳ ହେଉଛି ଏଇ ଅଞ୍ଚଳର ପ୍ରଧାନ ଖେଳ କ୍ରିକେଟ୍ ହେଉ ଭଲିବଲ୍ ହେଉ କି ଫୁଟବଲ୍ ହେଉ କିଏ ଅନ୍ୟାନ୍ୟ ଖେଳ ଛୁଆମାନଙ୍କର ବି ହୁଏ ସେଗୁଡ଼ାରେ ବି ଲୋକ ବହୁତ ଆନନ୍ଦ ଉଲ୍ଳାସ କରନ୍ତି କିନ୍ତୁ ଖେଳ ଦେଖିବାକୁ ଗଲେ ଫୁଟବଲ୍ ଖେଳ ଗୋଟେ ବହୁତ ହିଟ୍ ପୋଜିସନ୍ର ଖେଳ ତେଣୁ ସେ ଖେଳ ଦେଖିଲେ ଆଉ ଥରେ କେମିତି ସେହି ଖେଳକୁ ଦେଖିବେ ସେଇଗୁଡ଼ା ସବୁବେଳେ ଚିନ୍ତା କରନ୍ତି କିନ୍ତୁ ଏପରି ତ ସୁଯୋଗ ଏଠି ଖେଳ ପଡ଼ିଆ ସେ ଗୋଟିଏ ସେ ଖେଳ ପଡ଼ିଆରେ କ୍ରିକେଟ୍ ଖେଳ ହେବ ଫୁଟବଲ୍ ଖେଳ ହେବ ଆଉ ଭଲିବଲ୍ ପାଇଁ ଅନ୍ୟାନ୍ୟ ଯିଏ ଯାହାର ଗ୍ରାଉଣ୍ଡ୍ ତିଆରି କରନ୍ତି ଭଲିବଲ ହେଉଛି ଅଳ୍ପ ଜାଗାର ଖେଳ ତେଣୁ ଭଲିବଲ୍ଟା ଏତେ ବଡ଼ ଫିଲ୍ଡ୍ ଦରକାର ନାହିଁ ଆଉ ଭଲିବଲ୍ ବି ଖେଳ ଏତେ ଆନନ୍ଦିତ ଲାଗିବ ଯେଉଁମାନେ ଖେଳୁଥିବେ ଆପଣମାନେ ଜାଣିଥିବେ ଯେ ପ୍ରକୃତରେ ଖେଳଟା କ'ଣ ତାତ୍ପର୍ଯ୍ୟ ଅବଶ୍ୟ କହିହେବ ନାହିଁ ବର୍ଣ୍ଣନା ବି କରିହେବ ନାହିଁ ତେବେ ବର୍ଣ୍ଣନା କରତେ ଗଲେ ବହୁତ ସମୟ ଲାଗିଯିବ ଏ ବର୍ଣ୍ଣନା ଭିତରେ ରହିଛି ଗୋଟିଏ ଦେହକୁ ଶିହରଣ ଜାଗ୍ରତ ହୁଏ ଏବଂ ସେଇ ଶିହରଣ ଗୁଡ଼ିକ ହେଉଛି ପ୍ରତ୍ୟେକ ଖେଳାଳିଙ୍କ ଦେହରେ ଲାଗି ରହିଯାଏ ଏଇ ଏଇ ଯେଉଁ ଖେଳ ଦେଖୁଛନ୍ତି ଆପଣମାନେ ସମସ୍ତେ ଫୁଟବଲ୍ ଖେଳଟା ବହୁତ ଆରାମଦାୟକ ଖେଳ ଖେଳିପାଳିଲେ ଭଲ ଆଉ ନ ଖେଳିପାରିଲେ ସେମିତି ବେକାର ହୋଇ ରୁହନ୍ତି ଖେଳ ହେଉଛି ପ୍ରକୃତ ମଣିଷର ଶାରୀରିକର ବୃଦ୍ଧି ପାଇଁ ଖେଳ ହୁଏ ଏବଂ ସେ ତାଙ୍କ ଦେହ ତାଙ୍କ ମନର ମାନବିକତା ପାଇଁ ବୃଦ୍ଧି ହୁଏ